ଆମ ଗାଁରେ ଗୋଟିଏ କୀର୍ତ୍ତନ ଦଳ ଅଛନ୍ତି ତାଙ୍କେ ଆମ ଗାଁର ଗୋଟେ ଅନୁଷ୍ଠାନ ହେଉଛି ତାର ନାଁ ହେଉଛି ଅଷ୍ଟପ୍ରହରୀ ସିଟି ତାଙ୍କେ ସମସ୍ତେ ଏକାଠି ହୁଅନ୍ତି ଏବଂ ତାଙ୍କେ ସେଇଠି ହାରମୋନିୟମ ବା ଢୋଲ ସେସବୁ ଯନ୍ତ୍ରପାତି ଦ୍ୱାରା କାର୍ଯ୍ୟ କରୁଛନ୍ତି ଏବଂ ତାଙ୍କର କାର୍ଯ୍ୟକ୍ରମ ବହୁତ ସୁନ୍ଦର ଓ ଭଲ ଓ ଏହା ଶୁଣିବା ପାଇଁ ଆମ ଅଞ୍ଚଳର ଦୂରଦୂରାନ୍ତରରୁ ଆମ ଅଞ୍ଚଳରେ ଆମ ଗାଁରେ ଆସିକରି ଲୋକମାନେ ସେଇ ଜିନିଷକୁ ଶୁଣନ୍ତି ବା ଉପଭୋଗ କରନ୍ତି ଏବଂ ସବୁ ଭକ୍ତ ଲୋକମାନଙ୍କ ପାଇଁ ଆମ ଗାଁରେ ଖାଇବା ବା ପ୍ରସାଦର ବ୍ୟବସ୍ଥା କରାଯାଏ ଲୋକମାନେ ଆସିକି ସେ ପ୍ରସାଦକୁ ମଧ୍ୟ ସେବନ କରନ୍ତି